ଆଣ୍ଠୁ ଯନ୍ତ୍ରଣା ଭଲ କରିବା ପାଇଁ ଆମ ଗାଁର ଘରୋଇ ଉପଚାର ହେଲା ସୋରିଷ ତେଲ ଓ ରସୁଣ ଫୁଟେଇକି ଆଣ୍ଠୁ ବଥା ହେଉଥିବା ଆଣ୍ଠୁରେ ଲଗେଇବା ତା' ସହିତ ଗରମ ପାଣି ସେକ ମଧ୍ୟ ଆଣ୍ଠୁ ବଥାରୁ ବହୁତ ଆରାମ ଦେଇଥାଏ